ଅନ୍ଧ ବିଶ୍ୱାସ୍ କହେଲେ ହଉଛେ କି ଇହାଦେ ଜେନ୍ତା ଭୋଟ୍ ଆସୁଛେ ବେଲେ ଇହାଦେ ସବୁ ଲୋକ୍ମାନେ ଆସିକରି ଗାଁ ଅଞ୍ଚଳମାନ୍ଙ୍କୁ ଆମର୍ ଗାଁମାନ୍ଙ୍କୁ ଆସିକରି ସେମାନେ ଇଟା ଜନାବାକେ ଚାହେଁବେକି ଆମର୍ ଆମେ ତମର୍ ଲାଗି ଇଟା କରିନେମୁ ସେଟା କରିନେମୁ ତମର୍ ଘରମାନ୍ଙ୍କୁ ଲେଟ୍ରିନ୍ ଦେମୁ ଆମର୍ ତମର୍ ଲାଗି ଇନ୍ଦ୍ରା ଆବାସ୍ ଦେମୁ ସବୁ ସୁବିଧା କର୍ମୁ ଇସବୁମାନେ କହେସନ୍ ଆମେ ତାକର୍ ଉପ୍ରେ ଆମେ ତାହାକୁ ବିଶ୍ୱାସ ବି କର୍ସୁଁ କିନ୍ତୁ ସେମାନେ ଆମର୍ ଉପ୍ରେ ଆମର୍ ସାଙ୍ଗେ ଅନ୍ଧ ବିଶ୍ୱାସ କରୁଥିସନ୍ ସେଟା ହେଉଛେ ଗୁଟେ ଅନ୍ଧ ବିଶ୍ୱାସ୍ ଆଉ ଗୁଟେ ଅନ୍ଧ ବିଶ୍ୱାସ୍ ହେଲା ଜେନ୍ତା କି ଆମେ ଗୁଟେ ଜାଗାକେ ବୁଲି ଯେଇଥିମା ସେ ଜାଗାନୁ ସେ ଜିନିଷ୍କେ ଆମେ ଗୁଟେ ଘିନ୍ମା ବହୁତ୍ ବିଶ୍ୱାସ୍ କରି କରି ଆମେ ସେ ଜିନିଷ୍ ଘିନ୍ମା ଲେକିନ୍ ସେ ଜିନିଷ୍କେ ଆମ୍କୁ ଠକି ଦେସନ୍ କି ଇଟା ଦଶ୍ ଟଙ୍ଗା ଜାଗାରେ ପାଞ୍ଚ ଟଙ୍ଗା କରି ଦେସନ୍ ଇ ଦଶ୍ ଟଙ୍ଗା ଜାଗାରେ ପନ୍ଦ୍ର ଟଙ୍ଗା କରିଦେସନ୍ ସେଟା ଗୁଟେ ଆମର୍ ସାଙ୍ଗେ ଅନ୍ଧ ବିଶ୍ୱାସ୍ ହେସି ଆମେ ନେଇ ଜାନିଥାଇ ସେମାନ୍ଙ୍କୁ ବିଶ୍ୱାସ କରି କରି ସେ ପାଏସା ଦେମା ଲେକିନ୍ ସେମାନେ ଆମ୍କୁ ଅନ୍ଧ ବିଶ୍ୱାସ୍ ହିସାବେ କର୍ସନ୍ ଆଉ ଗୁଟେ ଅନ୍ଧ ବିଶ୍ୱାସ୍ ହଉଛେ ଆମେ ଇହାନି ଗୁଟେ ଘର୍ଟେ ଘିନ୍ଲା ସେଥିର୍ ଦାମ୍ ହେଇ ଆମେ ଆଜ୍ଞା ଗୁଟେ ଘର୍ଟେ ଘିନ୍ଲା ସେଥି ଘରର୍ ସେ ଘର୍ କେ ଆମେ ବହୁତ୍ ଭଲ୍ ଭାବରେ ବିଶ୍ୱାସ୍ କରିକରି